ଯୁବକମାନଙ୍କ ଭିତରେ ଆଜିକାଲି ଅନେକ ବେକାରୀ ସମସ୍ୟା ଦେଖା ଦେଉଛି କାରଣ ପାଠପଢ଼ା ସରିବା ପରେ ସେମାନେ ଯେଉଁ କ୍ଷୁଦ୍ର ପରିମାଣର ଚାକିରି ମିଳୁଛି ବା କମ୍ ପାଇସାର ଚାକିରି ମିଳୁଛି ଆଜିକାଲିର ପିଲାମାନେ ତାକୁ କରିବାକୁ ପସନ୍ଦ କରୁନାହାନ୍ତି ଓ ପ୍ରାୟତଃ ପିଲାମାନେ ସରକାରୀ ଚକିରୀ ପଛରେ ଗୋଡ଼ାଇ ନିଜର ଯୁବାବସ୍ଥାକୁ ସମ୍ପୂର୍ଣ୍ଣ ସମାପ୍ତ କରିଦେଉଛନ୍ତି ତେଣୁ ଆଜିକାଲି ଅନେକ ବେକାରୀ ସମସ୍ୟା ଦେଖାଦେଉଛି ଏହା ବାଦ୍ ଯଦି ସେମାନେ ନିଜର କୁଶଳତା ଓ କର୍ମ ଦକ୍ଷତା ଉପରେ ଅଧିକ ଗୁରୁତ୍ୱ ଦେବେ ତା'ହେଲେ ସେମେନ ଆଗକୁ ବଢ଼ିପାରନ୍ତେ ଓ ଆଜିକାଲି ବହୁତଗୁଡ଼ିଏ ଚାକିରି ମଧ୍ୟ ସୃଷ୍ଟି ହେଉଛି କିନ୍ତୁ ସେଥିପାଇଁ ଛାତ୍ରଛାତ୍ରୀ ବା ପିଲାମାନେ ଅଣକୁଶଳୀ ଥିବାରୁ ସେଥିରେ କୌଣସିପ୍ରକାର ନିୟୋଜିତ ହୋଇପାରୁନାହାନ୍ତି ତେଣୁ ପାଠପଢ଼ା ସହ ବିଭିନ୍ନପ୍ରକାର ବୈଷୟିକ ଓ ଯନ୍ତ୍ରପାତିର ଜ୍ଞାନକୌଶଳ ମଧ୍ୟ ଦେଲେ ଆମର ପିଲାମାନେ ଉପକୃତ ହୋଇପାରନ୍ତି ସରକାର ଏଥିପ୍ରତି ତାଙ୍କର ଧ୍ୟାନ ଆକର୍ଷଣ କରି ସେମାନେ କିପରି ସକ୍ଷମ ହୋଇପାରିବେ ପିଲାମାନଙ୍କୁ ପ୍ରତ୍ସାହନ କରିବା ଦରକାର ଓ ଅଧିକ ନିଯୁକ୍ତି ପାଇଁ ବିଭିନ୍ନପ୍ରକାର ଚାକିରିର ସୃଷ୍ଟି କରିବା ଦରକାର ଓ ଅଧିକ କଳକାରଖାନା ଓ ଶିଳ୍ପାୟନ ଗଢ଼ି ଉଠିଲେ ଆମର ଏଇଠି ଚାକିରିର ନିଯୁକ୍ତି ଦେଖାଦେବ ଓ ପିଲାମାନେ ମଧ୍ୟ ଚାକିରି କରିପାରିବେ